ଆଜ୍ଞା ଆଜ୍ଞା

ମାନେ ଭାଇ ଏବେ ସିଏ ହେଉନି ସେ ଖରାଦିନ ହୁଏ ପୋଖରୀ ଶୁଖିଲେ ଯେବେ ହେବ ମୁଁ କଲ୍ ତୁମକୁ ନମ୍ବର୍ଟା ଦିଅ ମୁଁ କଲ୍ କରିବି ଆଉ ଆସିବେ ତ ନେବେ ତା'ର ପ୍ରାଇସ୍ଟା ବି ବହୁତ ଅଧିକ

ଆଜ୍ଞା ନା ଭାଇ ସେମିତି ହେବନି ଖରାଦିନେ ହିଁ ହୁଏ ଗାଡ଼ିଆ ଶୁଖିଲେ ପୋଖରୀ ଗାଡ଼ିଆ ଶୁଖିଲେ ଯାଇଁ ପଦ୍ମନାଡ଼ ହୁଏ ତା'କୁ ସେଇଠୁ ଆଣିବା ଦରକାର ହଁ କିନ୍ତୁ ସବୁଠୁ ପ୍ରାଇସ୍ଟା ଅଧିକ ଥାଏ ଆଜ୍ଞା ନା ନା ଭାଇ କେବେ ଆସିଥିଲେ ଏଠିକି କେତେଥର ହଁ କେତେଥର ଆଇଟମ୍ଟାକୁ ଖାଇଛ ଆଉ ଜମା ଖାଇନ ଆଉ କେଉଁ ରେଷ୍ଟୁରାଣ୍ଟ୍ରେ ବି ସେ ତ ଏବେ ହୁଏନି ଖରାଦିନ ହେଲେ ଯାଇଁ ହେବ ଆଉ ଆପଣଙ୍କର ନମ୍ବରଟା କୁହ ନମ୍ବରଟା ଏହି ନମ୍ବରଟାଟି ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଏହି ନମ୍ବର୍ ତ ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆମର ତ ସେହି ଆଇଟମ୍ଟା ବହୁତ ଫେମସ୍ ଆଉ ସେଇ ଲୋକେସନ୍ ଆଜ୍ଞା ଆଜ୍ଞା ରହିଲି ଆଜ୍ଞା ରହିଲି